ମୁଁ ଯୋଗ ଯେତେବେଳେ ଆରମ୍ଭ କରେ କିମ୍ବା ଯେତେବେଳେ ମୁଁ ଯୋଗ ଶିଖିଲି ସବୁ ଦିଗରୁ ମୋତେ ଏସବୁ ଏଇ ଯେଉଁ ଯୋଗର ବିଭିନ୍ନ ପ୍ରକାରର ଯୋ ଗ ଅଛି ଆଉ ଯୋଗୁଡ଼ାକ ଆମ ଦେହ ପାଇଁ ବହୁତ ଲାଭଦାୟକ ଆଉ ପ୍ରତ୍ୟେକ ଦିନ ସକାଳେ ମୋତେ ଯୋ ଗ କରିବା ପାଇଁ ମୋତେ ବହୁତ ଭଲ ଲାଗେ ସେଥିପାଇଁ ସକାଳେ ମୁଁ ପାଞ୍ଚଟା ସାଢ଼େ ପାଞ୍ଚଟା ସମୟରେ ଉଠେ ଉଠିକି ମୋର ଯୋଗର ଆରମ୍ଭ କରିଥାଏ ଆରମ୍ଭ କରିବା ଦ୍ଵାରା ମୋ ଦେହ ଦିନସାରା ସବୁବେଳେ ଫୁର୍ତ୍ତୀ ରହେ ମୋତେ କୌଣସି ପ୍ରକାର ଏତେ ଶୀଘ୍ର ରୋଗ କୌଣସି ପ୍ରକାର ରୋଗ ମଧ୍ୟ ହୁଏ ନାହିଁ ସେଥିପାଇଁ ମୁଁ ବି ମୋ ଯୋଗ ସମୟରେ ମୁଁ ବିଭିନ୍ନ ପ୍ରକାରର ଯୋଗକୁ ମୋର ସବୁଦିନର ବ୍ୟାୟାମ ଭାବରେ ନେଇଛି ଯେଉଁଟାକି ଆମର ବଜ୍ରାସନ ତାଡ଼ାସନ ତ କପାଳଭାତି ବେଲି ପଦ୍ମାସନ ଏମିତି ଆହୁରି ମଧ୍ୟ ଅନେକ କିଛି ଆସନ ଅଛି ଯେଉଁଟାକି ମୁଁ ମୋର ଯୋଗ କ୍ଳାସ୍ ଯୋଗରେ ମୁଁ ସାମିଲ କରିଛି